ବଗିଚାରେ ଆମେ ଅମୃତଭଣ୍ଡା କଦଳୀ ସଜନା ସଜନା ଛୁଇଁ ଆଉ ଅନ୍ୟାନ୍ୟ ପିଜୁଳି ଆଉ ସେ ଲେମ୍ବୁ କମଳା ସବୁ ପ୍ରକାର ଗଛ ଲଗାଉଛୁ ଏଇ ଗଛ ଲଗାଇବା ଦ୍ୱାରା ଆମେ ବି ଖାଉଛୁ କିଛି ଛୁଇଁ ଅମୃତଭଣ୍ଡା ଅନ୍ୟାନ୍ୟ ପରିବା ସବୁ ଆମେ ବଜାର ମାର୍କେଟରେ ବିକିକି ଘର ପ୍ରତିପୋଷଣ ବି ହେଇଯାଉଛି ତା'ପରେ ଫୁଲ ଗଛ ଆମର ଗେଣ୍ଡୁ ମନ୍ଦାର ଆଉ ମଲ୍ଲୀ ସବୁପ୍ରକାର ଫୁଲ ବି ଲଗାହେଉଛି ଏଇ ଫୁଲ ଠାକୁରଙ୍କ ପାଖରେ ଲାଗୁଛି ପଡ଼ୋଶୀ ଲୋକମାନେ ବି ନେଇକି ଅନ୍ୟ ଦେବାଦେବୀ ମାନଙ୍କୁ ବି ନେଇକି ପୂଜା ବି କରୁଛନ୍ତି ଆମ ବଗିଚା ସୁନ୍ଦର ଦେଖାଯାଉଛି ଆଉ ଏଇ କିଛି କାମରେ ଲାଗୁଛି କିଛି ବି ବିକିକି ଘରର ପ୍ରତିପୋଷଣ ଅନ୍ୟାନ୍ୟ ବି ତେଲ ସଉଦା ଅନ୍ୟାନ୍ୟ ବି କାମ ଚଳିଯାଉଛି